ଆଜି ଭାରତରେ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟା ଏକ ତ ପାଣିର ଅଭାବ ନଦୀ ନାଳ ରଖିଯାଉଚି ଜଙ୍ଗଲ ପର୍ବତ ପାହାଡ଼ରେ ମଧ୍ୟ ଗଛ ଲତା ଅଭାବ ଦେଖାାଯାଉଛି ଚାଷ ଜମି ଆଗ ଲୋକମାନେ ଗୋବର ଖତ ଦେଇ ଜମିରେ ଚାଷ କରୁଥିବା ସମୟରେ ଆଗର ମାଟି ଉର୍ବରତା ଥିଲା ଆଜିକା ଦୁନିଆରେ ଲୋକମାନେ ଚାଷ ଜମିରେ ସାର ନଦେଲେ କୌଣସି ଫସଲ ମଧ୍ୟ ହୋଇପାରୁନାହିଁ ଖରା ଗ୍ରୀଷ୍ମ ଋତୁ ସମୟରେ ଅଧିକ ଗରମରେ ଲୋକମାନେ ସହି ପାରୁନାହାନ୍ତି ଅତ୍ୟଧିକ ଗରମ ହେଉଛି ବର୍ଷା ସମୟରେ ବର୍ଷା ମଧ୍ୟ ଯେହେତୁ ଗଛ ଲତା କମିଯାଇଥିବାରୁ ବର୍ଷା ମଧ୍ୟ ଠିକ୍ ସେେ ହୋଇପାରୁନହିଁ ଶୀତ ମଧ୍ୟ ଆଗ ଅପେକ୍ଷା କମିଯାଇଛି ଯେଉଁଥିରେ କି ଯେଉଁ ଋତୁରେ ଯେଉଁଟା ଲୋକମାନଙ୍କ ପାଇଁ ଆବଶ୍ୟକତା ଥାଏ ସେ ଆବଶ୍ୟକତା ପରିବର୍ତ୍ତନ ଦେଖାଯାଉଛି